ମୁଁ ତ ହେଉଛି ଜଣେ ବାଳକ ମୋତେ ଋତୁସ୍ରାବ କିପରି ଗ୍ରହଣ କରାଯାଏ ତାହାର ବାବଦରେ କିଛି ମୋତେ ଜଣାନାହିଁ ମୁଁ ଏତିକି ଜାଣିଛିି ଯେ ଋତୁସ୍ରାବ ଝିଅମାନଙ୍କୁ ହୋଇଥାଏ ଏବଂ ଏହା ମାସକୁ ଥରେ ହୋଇଥାଏ ଏହା ହୋଇଥିବାରୁ ଝିଅମାନଙ୍କୁ ଅନେକ ଅସୁବିଧା ହୋଇଥାଏ ଏବଂ ବହୁତ ଦରଦ ହୋଇଥାଏ